ଆମ ଆମର କୃଷି ଚାଷ ପ୍ରାୟତଃ ଧାନ ଫସଲ ଉପରେ ନିର୍ଭର କରେ ସରକାରଙ୍କ ଠାରୁ ମିଳୁଛି ମିଳୁଥିବା ସହାୟତା ଧାନ ମିଳୁଛି ବିହନ ପାଇଁ ଧାନ ମିଳୁଛି ଋଣ ବି ମିଳୁଛି କିନ୍ତୁ ସବୁ ଲୋକ ଠିକ୍ ପାଇପାରୁନାହାନ୍ତି ସରକାରଙ୍କ ମାଧ୍ୟମରେ ଆମର ସୋସାଇଟି ମାଧ୍ୟମରେ କିଛି ସାର ବା ବିହନ ବି ମିଳୁଛି ଆମର ଯେହେତୁ ମୁଗ ବି ମିଳୁଛି କିନ୍ତୁ ସରକାରଙ୍କ ଠାରୁ ମିଳୁଥିବା ସହାୟତା ସମସ୍ତ ଚାଷୀମାନଙ୍କ ପାଖରେ ପହଞ୍ଚି ପାରୁନାହିଁ ଯେହେତୁ ଋଣ ବି ସମସ୍ତେ ଠିକ୍ ସମୟରେ ପାଇପାରୁନାହାନ୍ତି କୃଷି ଋଣ ଆଜି ଅତି ଗରିବ ଲୋକଟେ ସେ ସରକାରଙ୍କର ଋଣରୁ ବଞ୍ଚିତ ହେଉଛି ସେ ସରକାରଙ୍କର ଋଣ କିଛି ପାଇପାରୁନି ଯେହେତୁ ସେଇ ଯେତେବେଳେ ଋଣ କରିବା ପାଇଁ ସରକାରଙ୍କ ପାଖକୁ ଯାଏ ସେତ ପ୍ରାୟତଃ ଆମର ଋଣ ଦେଉଥିବା କର୍ମଚାରୀ ସରକାରଙ୍କର କର୍ମଚାରୀମାନେ ସେମାନେ ରୋକ୍ ଠୋକ୍ ମନା କରନ୍ତି ଯେ ଆମେ କିଛି ସହାୟତା ଦେଇପାରିବୁନୁ ଯେଉଁ ଯାହାକି ଚାଷରୁ ଯାହା ବି ସେ ଆଦାୟ କରୁଥିବ ଯେଉଁ ଋଣ କରି କରି ସେଇ ବା ଲୋକଙ୍କୁ କିଛି ପଇସା ଆଣି କିରି ସେ ଧାନ ଫସଲ ଲଗାଇବ ସେଥିରେ ନଷ୍ଟ ହେଇଗଲେ ସରକାରଙ୍କ ଠାରୁ କିଛି ପଇସା ବି ପାଇପାରୁନି ଯେଉଁଟାକି ଫସଲ ନୁକସାନି ହେଲା ସେ ବିଷୟରେ ବି ସରକାରଙ୍କ ଠାରୁ ପଇସା ପାଇପାରୁନାହାନ୍ତି ତେଣୁ ଏତିକି ଆମେ ସରକାରଙ୍କ ଅନୁରୋଧ କରିବା ଯେ ପ୍ରକୃତ ସରକାର ଚାଷୀମାନଙ୍କଠେ ବା ଛୋଟ ଅତି ଗରିବ ଚାଷୀମାନଙ୍କଠେ ଠିକ୍ ଭାବରେ ସହାୟତା ଯେମିତି ପହଞ୍ଚିପାରିବ ଯେମିତି ସବୁ ଚାଷୀ ଠିକ୍ ସହାୟତା ଠିକ୍ ବିହନ ଯେମିତି ପାଇପାରିବେ